ହେଲୋ ହେଲୋ କୁହନ୍ତୁ ହଁ ହେଲୋ

ହେଲେ ନୂଆ ୱାରିଂ କରିବେ ହେଲେ କ'ଣ ସେ ଅଣ୍ଡରଗ୍ରାଉଣ୍ଡ କରିବେ ନା ପାଇପ୍ ଆଁ ଆଁ

ହଁ ମୁଁ ଯାଇ ଦେଖିବି ଦେଖିକିରି କେତେଟା ଆଉ କେମିତି କ'ଣ ସେ ଲାଗିବ ମୁଁ ଯାଇ ଦେଖିକି କହିବି ହେଲେ ଉପରେ ଏକା ଉପରେ ଏକା କରିବେ ନା ଭିତରେ ଅଣ୍ଡରଗ୍ରାଉଣ୍ଡ୍ କରି କରିବେ ନାଇଁ ଅଣ୍ଡରଗ୍ରାଉଣ୍ଡ୍ଟା ଅଧିକ ପଇସା ପଡ଼ିବ ଆଉ ବାହାରି ଉପରେ କଲେ ପାଇପ୍ ଦେଇକି କଲେ ଟିକେ କମ୍ ପଇସା ଆଉ ଗୋଟେ ଅଛି ଯୋଉ ଇଏ ଟାଇପ୍ର ପାଇପ୍ ଦେଲେ ଆଉ ଟିକେ ସେଇଟା ଚାରି ଟଙ୍କା ଆଉ ଅଧିକ ପଡ଼ିବ ପାଞ୍ଚ ଟଙ୍କା ହଁ

ହଁ ହଁ

ହଁ ବୋର୍ଡ୍ଗୁଡ଼ା ତ ଏବେ ସବୁ ଜାକ ବେଳୁକୁ ବେଳ ରେଟ୍ ସବୁ ବଢ଼ୁଛି ହଁ ହାର୍ଡୱାର୍ ହେଲାଣି ହଁ ଟିକେ ସେ କାଠ ଅପେକ୍ଷା ଏଇଟା ଟିକେ ଲାଷ୍ଟିଂ କରିବ ଅଧିକ ଦିନ

ହଁ ଭଲ ଜିନିଷ କରି ଆଉ ଆପଣ ତ ନିଜ ଘର କରିବେ ନାଇଁ ନାଇଁ ନିଜ ନିଜ ଘର କରିବେ ଆଉ ଭଲ ଜିନିଷ ଏକା ଆଣିବେ ନା ହଁ ହଁ ହଁ ହଉ